ହଁ ଭାଇ ଭଲ ଅଛୁ ତମେ କେମିତି ଅଛ ହଁ ସମସ୍ତେ ଭଲ ଅଛନ୍ତି କଣ କରିବା ଚାଲ ବାହାରକୁ ପଳେଇବା ନହେଲେ ସମ୍ବଲପୁର ଆରେ ଭାଇ ସମ୍ବଲପୁରଠୁ ଆଉ ତ ଭଲ ଆମର ଭୁବନେଶ୍ୱରରେ ଭଲ ପଇସା ଦେଉଛନ୍ତି

ହଁ ହଁ ହଁ ହଁ ହଁ ହଁ ହଁ ହଁ

ହଁ ନାଇଁ ନାଇଁ ସେହି ସେଇଟା ତ ଭଲ ବଢ଼ିଆ ଜିନିଷ ଆମର ଭୁବନେଶ୍ୱର ରେ ଭଲ ପଇସା ଏବେ କଣ ଦେଖତ ଏବେ ଦିନ କୁ ଚାରି ଶହ ରୁ ପାଞ୍ଚ ଶହ ଟଙ୍କା ଦେଉଛନ୍ତି ତାପରେ ଗୋଟେ ବେଳା ଖାଇବାକୁ ଦେଉଛନ୍ତି ତାପରେ ଗାଡ଼ିରେ ନେଉଛନ୍ତି ଆଣୁଛନ୍ତି ଛାଡ଼ୁଛନ୍ତି ତାପରେ ଆମର ଯେତିକି ଏପଟରୁ ଯାଉଛନ୍ତି ସବୁ ଭାଇମାନେ ଯେତିକି ସବୁ କାମ କରିବାକୁ ତାଙ୍କୁ ବି ମେସ୍ ଭଳିଆ ଗୋଟେ ଘର କରିଦେଇଛନ୍ତି ଖାଇବା ପିଇବାରେ ବି ତାଙ୍କର ସେତେ ପଇସା ଖର୍ଚ୍ଚ ନାହିଁ ତାପରେ ପାଖରେ ରହିଲେ କଣ ସୁବିଧା ଇଏ ଭୁବନେଶ୍ୱର ରେ ରହିଲେ ଘରକୁ ଯିବା ଆସିବା କେତେବେଳେ ଛୁଆ ପିଲା ଦେହ କି କଣ ହେଲା ଆମେ ହଁ ହଁ ହଁ ହଁ ହଁ ନାଇଁ ଭୁବନେଶ୍ୱର ଟିକେ ଭଲ ରହିବ କାହିଁକିନା ସେ ଜାଗାଟି ଆମର ଠିକ୍ ତାପରେ ଆମର ଆଗରୁ ସମସ୍ତେ ଯାଇକି ଭୁବନେଶ୍ୱର ରେ ଯାଇକି ପିଲାମାନେ ସାଙ୍ଗସାଥି ସମସ୍ତେ ଅଛନ୍ତି ଭଲ ରୋଜଗାର ବି ସେଇଠି କରୁଛନ୍ତି ଘରକୁ ବି ଭଲ ପଇସା ବି ସେମାନେ ପଠାଉଛନ୍ତି ନା

ହଁ ତାହେଲେ ଭୁବନେଶ୍ୱର ହଁ ଭୁବନେଶ୍ୱର ଏକା ଯିବା ସେଇଠି ଭଲ ଜାଗା ଦେଖିକି ପିଲାମାନେ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରିକି କେଉଁ ଜାଗାରେ କଣ କରିକି ତାକୁ ଇଏ କରିକି ତାଙ୍କର ଯେଉଁ ମେସ୍ ଫେସ୍ ବି ରହୁଛି ଆମକୁ ବି ସେଇଠି ସୁବିଧା ପଇସାବି ଆମକୁ ଅଧିକ କିଛି ପଡ଼ିବ ନାହିଁ ହଁ ଭଲ ପଇସା ବି ବଞ୍ଚିବ ଆଉ ରୋଜଗାର ତ ହେଲେ ତ ପଇସା ତ ନିଶ୍ଚିତ ରହିବ ଭଲ ପଇସା ବଞ୍ଚିବ ଆଉ ପଇସା ଅଧିକ ମିଳିବ ହଁ ହଁ ନାଇଁ ସେଇଟା ଠିକ୍ ଗାଁ ରେ ରହିଲେ ଭାଇ ଟଙ୍କା ଦୁଇ ଶହକୁ ଦିନକୁ ଦୁଇ ଶହ ଟଙ୍କା ଯେଉଁ ଭଳିଆ ପୁଣି ପଇସା ମାସେ ଖଟିବ ତାପରେ ଆର ମାସ ପଇସା ମିଳୁନଥିବ ଚାରି ଦିନ ପରେ ମିଳୁଥିବ ଆଠ ଦିନ ପଇସା ମିଳୁନଥିବ ଏମିତି ଅସୁବିଧା ସବୁ ହେଇଥାଉଛି ହଁ ହଁ

ସୁବିଧା ଅସୁବିଧା ଥିଲେ ଟଙ୍କା ପାଞ୍ଚ ଶହ ମାଗିଲା ବେଳକୁ ଆଜି ନାହିଁ କାଲିକି ଆସେ କାଲିକି ନାହିଁ ପଅରଦିନ କେ ଆସେ ଏମତି ଗୋଡ଼ଉଛନ୍ତି ହଁ ସେଠିକି ବିନ୍ଦାସରେ ଯିବା ବିନ୍ଦାସରେ ଖାଇବା ଆଉ ରହିଲା ରୋଜଗାର ଭଲ ହେବ ଘରକୁ ବି ଦୁଇ ପଇସା ଆମେ ଭଲରେ ପଇସା ବି ପିଲାଛୁଆ ପାଇଁ ଭଲ ମନ୍ଦ ପାଇଁ ପଠେଇପାରିବା ହଉ ହଉ ହଉ ତାହେଲେ ହଁ ହଉ ତାହେଲେ ଠିକ୍ ଅଛି ହଉ ଠିକ୍ ଅଛି ଠିକ୍ ଅଛି ହଉ ରଖୁଛି ଭାଇ